ମୋର ଜୀବନରେ କରିଥିବା ସବୁଠାରୁ ସୁନ୍ଦର ପଦଯାତ୍ରା ଥିଲା ଗୁପ୍ତେଶ୍ୱର କାହିଁକି ସେଇଠି ଆମେ ଗଲାବେଳେ ସମସ୍ତେ ଆମ ଗାଁ ଲୋକମାନେ ମିଶିକରି ନା ଆମେ ଏକାସଙ୍ଗେ ଗଲୁ ରାସ୍ତାରେ ଏତେ ସୁନ୍ଦର ମାନେ ଆମର ଅଭିଜ୍ଞତା ଯୋଉଟା ଥିଲା ମିଶିକିନା ଆମେ ସମସ୍ତେ ସେଇଠି ପାର୍ଟି କରିଥିଲୁ ଆଉ ସେଇଠି ଏକା ସାଙ୍ଗରେ ଆମେ ବୁଲିଲୁ ନାଚ ଗୀତ ହେଲା ବୋଲବୋମ କହିକିନା ଆମେ ପଳେଇଲୁ ସମସ୍ତେ କଳସ ଧରିକିନା ଆଉ ସେଇଠି ହୋଇଥିବା ଆମେ ରାତିରେ ଶୋଇଥିବା ଶୀଘ୍ର ଉଠିବାର ସକାଳରେ ମାନେ ଜେଣ ନଦୀ ଆଉ ପୋଖରୀ ଆମେ ଦେଖିଥିଲୁ ତ ସେହି ପାଖରେ ମାନେ ଆମ ସୂର୍ଯ୍ୟ ଉଦୟ ହେବା ସମୟରେ ଆମେ ଦେଖିକିନା ବହୁତ ଖୁସି ହେଲୁ କାହିଁକିନା ଆମେ ସବୁଦିନ ସେହି ଜିନିଷ ଗୁଡ଼ାକ ଆମେ ଦେଖିପାରୁୁ ତ ସେହି ଯାତ୍ରାରେ ଆମେ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ଏସବୁ ବିଶେଷ ସୂର୍ଯ୍ୟାସ୍ତ ମନେ ଅଛି ମୋର କାହିଁକି ଆମେ ଯୋଉ ଗୁପ୍ତେଶ୍ଵର ଯାଇଥିବା ବେଳେ ଆମେ ଏତେ ସୁନ୍ଦର ନଦୀ ପାଖରେ ଗୋଟିଏ ସୂର୍ଯ୍ୟାସ୍ତ ହୋଇଥିଲା ତ ଆମେ ସେଇଠି ଦେଖିଥିଲୁ ତ ଏଇଟା ହଉଚି ମୋ ଜୀବନର ସବୁଠୁ ଭଲ ଅଭିଜ୍ଞତା କାହିଁକିନା ସେଇଠି ଆମେ ସମସ୍ତେ ମାନେ ଆମେ ଘରେ ରହିଥିବା ବେଳେ ଆମେ ଏକା ରହୁଛୁ ସବୁ ଜାଗାରେ ଆମେ ବୁଲି ପାରୁନୁ ସବୁଦିନ ଆମ ଘର ପାଖରେ ନଦୀ ଏନାଳ ଏସବୁ ଗୁଡ଼ାକ ନାହିଁ ବୋଲି ତ ଆମେ ତ ସେଇଠି ଆମେ ଯାଇକରି ନା ବହୁତ ସମସ୍ତେ ଭଲ ଥିଲୁ ଭଲରେ କଲୁ ଖୁସି ହେଲୁ ଏନଜୟ୍ କଲୁ ସବୁ ମନୋରଞ୍ଜନ ହେଲା ଆମର ଆଉ